ସଂସ୍କୃତି ଭାଷା ଆମର ଓଡ଼ିଆ ଭାଷା ବହୁତ ଭଲ ଭାଷା ଓଡ଼ିଶାରେ ଏବେ ଘରେ ଘରେ ଇଂରାଜୀ ଶିକ୍ଷା ପାଇଁ ସ୍କୁଲରେ ପଠାଉଛନ୍ତି ଆମ ଓଡ଼ିଆ ଭାଷାଟା ବହୁତ ପଛରେ ରହିଗଲା ଆମର ଭାଷା ଛୋଟ ଛୋଟ ପିଲାମାନେ ବି ଇଂଲିଶରେ କଥା ହେଉଛନ୍ତି ଭଲ ଭାଷା ଭଲ କିନ୍ତୁ ଆମର ସଂସ୍କୃତି ଭାଷାଟା ବି ବହୁତ ଭଲ ଓଡ଼ିଆ ଭାଷା ଶିକ୍ଷା ଆମର ବହୁତ ନୀଚେ ତଳେ ଯାଇଛି ହେଲେ ଆମର ଓଡ଼ିଆ ଭାଷାଟା ବି ନିହାତି ପ୍ରୟୋଜନ ଆମର ଓଡ଼ିଆ ଭାଷାରେ ଛୋଟ ଛୋଟ ପିଲାମାନେ କହିବେ ଆଗ ତଳରେ ରହିଗଲା ଆଗରେ କେମିତି ଯିବ ସେଇଟା ବି ଆମର ଭାବିବା ଉଚିତ ଏବେ ଘରେ ଘରେ ସବୁ ପିଲାମାନଙ୍କୁ ଇଂଲିଶ ଭାଷାରେ ଶିଖାଇବାକୁ ଯାଉଛନ୍ତି ଇଂଲିଶ ମିଡ଼ିୟମ୍ରେ ପଢ଼ାଉଛନ୍ତି ହେଲେ ଆମର ଓଡ଼ିଆ ଭାଷାଟା ତଳରେ ରହିଯାଉଛି ଆମର ଓଡ଼ିଆ ଭାଷାଟା କି କରି ଆମେ ଉନ୍ନତି ଉନ୍ନତି କରିବା ସେଟା ବି ଆମର ଭାବିବା ଉଚିତ ଆମର ସଂସ୍କୃତି ଭାଷା ଆମର ଓଡ଼ିଆ ଭାଷା ଓଡ଼ିଆ ଭାଷା ବହୁତ ଭଲ ଓଡ଼ିଆ ଭାଷା ବିଷୟ ମୁଁ ଜାଣିଛି ବହୁତ ଭଲ ଘରେ ଘରେ ପିଲାମାନଙ୍କୁ ପଢ଼ାଇବା ଉଚିତ ହେଲେ ଏବେ ସବୁ ଘରେ ଘରେ ଇଂଲିଶ ଭାଷା ପଢ଼ାଉଛନ୍ତି